ହ୍ୟାଲୋ ସାର୍ ନମସ୍କାର ଏଇଟା ନିଶା ହୋଟେଲକୁ ଲାଗିଛି କି ହଁ ସାର୍ ମୁଁ ଆଜି ଅର୍ଡ଼ର କରିଥିଲି ତ ହଁ ଏପର୍ଯ୍ୟନ୍ତ ମୋ ଅର୍ଡ଼ରଟି ପହଞ୍ଚି ପାରିଲା ନାହିଁ ତେଣୁ ମୁଁ ଆପଣଙ୍କୁ ଫୋନ୍ କରୁଛି ମୋ ଅର୍ଡ଼ରଟା କେତେ ସମୟ ଲାଗିପାରିବ ପହଞ୍ଚିବା ପାଇଁ ମୋ ଘରେ ସାର୍ ମୁଁ ସେଥିରେ ଆଉ କିଛିଟା ଅର୍ଡ଼ର ଆଡ଼୍ କରିବା ପାଇଁ ଚାହୁଁଛେ ସେଥିର୍ ଲାଗି ଆପଣଙ୍କୁ ମୁଁ କଲ୍ କରିଥିଲି ସେଥିରେ ମୋର ଚଟଣୀ ଏବଂ ପାମ୍ପଡ଼ ଆଡ଼ କରିବାର ଥିଲା ଏବଂ ଚାରି ପାଞ୍ଚଟି ରୋଟି ତା ସହିତ କିଛି ଭଜା ଯଦି ଆପଣ ଠିକ୍ ସମୟରେ ପହଞ୍ଚାଇ ଦିଅନ୍ତେ ଭଲ ହୁଅନ୍ତା

ଟିକେ ଜଲ୍ଦି ପଠା ପଠାନ୍ତେ ତା'ହେଲେ ଆହୁରି ଟିକେ ଭଲ ହୁଅନ୍ତା ତା ସହିତ ଆଉ ଗୋଟେ ଜିନିଷ ପଠାଇ ଦେବେ ଭାତ ଏବଂ ଡାଲି ଚାରି ପାଞ୍ଚ

ସେଥିରେ ଦୁଇ ଚାରିଟା ଅଣ୍ଡା ଥିବ ତାକୁ ଫ୍ରାଏ କରିବେ ଏବଂ ମୋ ପାଖକୁ ଜଲ୍ଦି ଟିକେ ପଠାଇବେ